ହଁ ଆଗରୁ ଯେଉଁ ଖେଳ ପିଲାମାନଙ୍କର ଚାଲିଥିଲା ସେଇ ଭିତରେ ଆପଣଙ୍କର ରାହୁଥିଲା ବାଗୁଡ଼ି ଖେଳ ବୋହୁଚୋରି ଖେଳ ଆଉ ଆମର ସବୁ ଗୁଲିମାନଙ୍କରେ ଖେଳୁଥିଲେ ଆଲି ଖେଳ କୁହାଯାଏ ତାକୁ କ୍ରିକେଟ୍ ଫୁଟବଲ୍ ଏଇ ସବୁ ଖେଳ ଆଗ ଇଏରେ ଚାଲିଥିଲା କିନ୍ତୁ ବର୍ତ୍ତମାନ ଛୁଆମାନେ କିଛି ପିଲାମାନେ ଯିଏକି ଖେଳୁଛନ୍ତି ସେଇ ପୁରୁଣା ଖେଳ ଆଉ ଅଧିକାଂଶ ପିଲା ମୋବାଇଲ୍ ଯେଉଁ ଗୋଟିଏ ଗୋଟିଏ ପାଇଛନ୍ତି ସେଇ ମୋବାଇଲ୍ରେ ସବୁ ଫ୍ରୀ ଫାୟାର୍ ଆଉ ଏଇ ରକମ୍ ସବୁ ଦୁନିଆ ପ୍ରକାର କି କି ଗେମ୍ ଅଛି ସେଇ ଗେମ୍ରେ ତ ସେମାନେ ସବୁବେଳେ ମଜ୍ଜିକି ରହୁଛନ୍ତି ଆଉ ଆଉ ତାଙ୍କର ତମ ପୁରୁଣା ଖେଳକୁ ବିଶେଷ କରିକି ଯଦି ଦେଖାଯାଏ ଆମର ଟିକିଏ ଗରିବ ଶ୍ରେଣୀ ପିଲା ସେମାନେ ପ୍ରାୟ ପୁରୁଣା ଖେଳରେ ଆକୃଷ୍ଟ ଅଛନ୍ତି କିନ୍ତୁ ଯେଉଁମାନେ ଟିକିଏ ସ୍ଵଚ୍ଛଳ ପରିବାରର ପିଲା ସେମାନେ ସେ ପୁରୁଣା ଖେଳକୁ ପ୍ରାୟ ଆଉ ଯାଉନାହାନ୍ତି ସେମାନେ ଏଇ ମୋବାଇଲ୍ ଖେଳ ଭିତରେ ସବୁବେଳେ ରହୁଛନ୍ତି ତ ସେଇଠୁ ସେ ମୋବାଇଲ୍ ଖେଳରୁ ଯେ ପିଲାମାନଙ୍କର କ'ଣ ସୁବିଧା ଅସୁବିଧା ହେଉଛି ସେଇଟା ତ ଆମେମାନେ କିଛି ଜାଣିପାରୁନୁ ତଥାପି ଜ ଥରେ ଥରେ ନ ନ୍ୟୁଜ୍ମାନଙ୍କରେ ଜାଣିବାକୁ ମିଳୁଛି ଯେ ସେଇ ମୋବାଇଲ୍ ଖେଳରେ ପିଲାମାନଙ୍କର ସେନ୍ସ ବି ଥରେ ଥରେ ପଳେଇଯାଉଛି କେଉଁ ପିଲା ବି ମରି ବି ଯାଉଛନ୍ତି ଏମିତି ବି ହେଉଛି ତେଣୁ ସରକାରଙ୍କ ତରଫରୁ ଯଦି ସେଇ ମୋବାଇଲ୍ ଖେଳଗୁଡ଼ିକ ବନ୍ଦ କରି ଦେଇଥାଆନ୍ତେ ତେବେ ପିଲାମାନେ ହୁଏତ ପୁରୁଣା ଖେଳ ଖେଳିଥିଲେ ତାଙ୍କ ସ୍ୱାସ୍ଥ୍ୟ ବି ଭଲ ରୁହନ୍ତା ଏବଂ ସେମାନେ ଫିଟ୍ ଫାଟ୍ ରୁହନ୍ତେ ସବୁବେଳେ ଏମିତିକା ଘର ଭିତରେ ବସି ରୁହନ୍ତେନି କି ସେ ଖେଳରେ ତାଙ୍କର କୌଣସି ଅସୁବିଧା ବି ହୁଅନ୍ତା ନାହିଁ ଆଉ ଛୋଟ ଛୋଟ ପିଲା ଆଜ୍ଞା ସେଗୁଡ଼ାକ ସେଇ ମୋବାଇଲ୍ରେ ଯେତେପ୍ରକାର ଖେଳ ବାହାରୁଛି ସେ ଖେଳରେ ତାଙ୍କର ମାନସିକ ଅସୁବିଧା ବି ହେଇପାରେ ଯାହାକି ଜଣାପଡ଼ୁଛି ଆଗକୁ ତେଣୁ ସେଇଟା ଦେଖିକି କୌଣସି ପ୍ରକାରେ ଯଦି ସେଗୁଡ଼ାକ ବନ୍ଦ ବାନ୍ଦ କରିଦିଆ ହେଇଥାଆନ୍ତା ମୋବାଇଲ୍ ଖେଳଗୁଡ଼ାକ ତେବେ ଭଲ ହେଇଥାନ୍ତା ବୋଲି ମୁଁ ଭାବୁଛି ଅଗରୁ ଯେଭଳି ଆମର ପୁରୁଣା ଖେଳ ସବୁ ଚାଲିଥିଲା ସେହି ଖେଳ ଯଦି ଖେଳ ଚାଲିଥାଆନ୍ତା ତେବେ ବହୁତ ଭଲ ହୁଅନ୍ତା ଏବଂ ପିଲାମାନେ ବି ମାନେ ସ୍ୱାସ୍ଥ୍ୟ ପକ୍ଷରେ ତାଙ୍କର କୌଣସି ମାନେ ଭଲ ରୁହନ୍ତା ସ୍ଵାସ୍ଥ୍ୟ ଭଲ ରୁହନ୍ତା ଏବଂ ଫିଟ୍ ରୁହନ୍ତେ